ଆଗ କାଳରେ ଲୋକମାନେ ମାଟି ମାଟିରେ ତିଆରି ଘରରେ ରହୁଥିଲେ ତା'ପରେ ଧୀରେ ଧୀରେ ଲୋକମାନେ ଇଟାରେ ବନାଇ ଘରରେ ରହିଲେ ଆଜବେଷ୍ଟ ଘରରେ ରହିଲେ ତା'ପରେ ଧୀରେ ଧୀରେ ଧୀରେ ଧୀରେ ଲୋକମାନେ କୋଠା ଘର କରିକି ରହିଲେ ତା'ପରେ ଆଗ କାଳରେ ମନ୍ଦିର ପଥରରେ ତିଆରି ହେଉଥିଲା ଯେପରିକି ପୁରୀ ଜଗନ୍ନାଥ ମନ୍ଦିର

କୋଣାର୍କର ସୂର୍ଯ୍ୟ ମନ୍ଦିର ଏହା ପଥରରେ ତିଆରି ହୋଇଥିବାରୁ ଏତେ ବର୍ଷ ହେଲାଣି ଠିଆହୋଇ ରହିଛି ଓ ଆଗ କାଳରେ ରାଜାମାନେ ମଧ୍ୟ ତାଙ୍କ ଘର ପଥରରେ ବନାଉଥିଲେ କାରଣ ପଥର ଘର ମଜଭୁତିଆ ଘର ଥାଏ